ଆମ ଦେଶରେ ବିଭିନ୍ନ ପ୍ରକାର କୁକୁଡ଼ା ଅଛନ୍ତି ଏବଂ ଏହା ବିଭିନ୍ନ କମ୍ପାନୀ ମାଧ୍ୟମରେ ପଶୁପତି ଏବଂ ବ୍ରଏଲର ଅଷ୍ଟ୍ରେଲିଆ ଏବଂ ନାଲି କୁକୁଡ଼ାର କିଛି ଅଂଶ ଏବଂ ତା'ସହିତ ମଧ୍ୟ ଆମେ କିଛି ଦେଶୀ କୁକୁଡ଼ା ମିସେଇଲେ ତାଙ୍କ ଦ୍ୱାରା ଆମେ ଦେଶୀ କୁକୁଡ଼ାର ମାଂସଟା ବେଶୀ ଚାହିଦା ହୋଇଥାଏ ଏବଂ ତାଙ୍କର ଆମେ ବ୍ରଏଲର ଟାକୁ ଅତି ଯେତିକି ତାଙ୍କର ଯତ୍ନ ନେବା ଯଦି ଅତ୍ୟାଧିକ ଖରା ହେଲା ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଅତ୍ୟାଧିକ ଥଣ୍ଡା ହେଲେ ମଧ୍ୟ ମରିଯାଉଛନ୍ତି ତେଣୁ ଜଳବାୟୁ ସେଥିପାଇଁ ଆମର କରେଣ୍ଟ ବିଭିନ୍ନ ପ୍ରକାର ଆବଶ୍ୟକତା ହେଇଥାଏ ତେଣୁ ଏ କୁକୁଡ଼ା ମାନଙ୍କ ପାଇଁ କିଛି କୁକୁଡ଼ା ରୁମ ରଖିବ ଏବଂ ଫାର୍ମ କୁକୁଡ଼ା ରଖିବ ଫାର୍ମ କୁକୁଡ଼ା ରେ ବତକ କିଛି ମଧ୍ୟ ମିସେଇକି ରଖିଲେ ଆହୁରି ଭଲ ତାଙ୍କ ପାଇଁ ବିଭିନ୍ନ ପ୍ରକାର ଘର ପାଇଁ ସେମାନଙ୍କ ରହିବା ପାଇଁ ଉର୍ବର ବିସ୍ତାରିତ ପଡ଼ିଆ ଥିବ ବିସ୍ତାରିତ ପଡ଼ିଆ ଏବଂ ଯେପରି ବାୟୁ ଚଳାଚଳ ହୋଇପାରୁଥିବ ଏବଂ ସୁର୍ଯ୍ୟ ଆଲୋକ ଭଲ ଭାବରେ ପଡ଼ିପାରୁଥିବ ଏମିତି ହେଲେ ସେ କୁକୁଡ଼ା ଗୁଡ଼ିକ ଭଲ ହୃଷ୍ଟ ପୃଷ୍ଟ ହେବ ଏବଂ ସେମାନଙ୍କୁ ତା ବ୍ୟତୀତ ମଧ୍ୟ କିଛି ଦେଶୀ କୁକୁଡ଼ା ରଖିଲେ ସେମାନେ ପାଖାପାଖି ଅଞ୍ଚଳରେ ପଡ଼ିଆ ଥିଲେ ସେମାନଙ୍କୁ ଜାଗା ରଖା କରି ସେମାନଙ୍କୁ ଚଲେଇବ ଏବଂ ଦେଶୀ କୁକୁଡ଼ାର ଆଦ୍ୟ କମ ପରିମାଣରେ କିନ୍ତୁ ମାଂସ ଆକାରରେ ଆମେ ବିଭିନ୍ନ ଅଷ୍ଟ୍ରେଲିଆ ଏବଂ ହଙ୍ଗେରୀ ଏହା ବ୍ୟତୀତ ବ୍ରଇଲର ୟାକୁ ମାଂସ ଆକାରରେ ଆମେ ବିକିବା ପାଇଁ ରଖିବା କିନ୍ତୁ ଅଣ୍ଡା ଆକାରରେ ଦେଶୀ ଅଣ୍ଡାର ଚାହିଦା ଅତ୍ୟଧିକ ଏବଂ ଏମାନଙ୍କର ଅଣ୍ଡା ସେତେ ପୃଷ୍ଟିକର ନୁହେଁ ତେଣୁ ଦେଶୀ କୁକୁଡ଼ା କିଛି ମିସେଇ ରଖିଲେ ଆମ ଏଠାରେ କୁକୁଡ଼ା ତାହା ବିଶେଷତଃ ହେଉଥାନ୍ତି ଏବଂ ଆମେ ବ୍ୟବସାୟକୁ ବିଶେଷତଃ ଅଣ୍ଡା ଯେମିତି ପ୍ରତି ବର୍ଷ ବିଭିନ୍ନ ପ୍ରକାର ସ୍ଥାନରେ ଆମେ ଦୈନିକ ଯଦି ଶହେରୁ ଦୁଇଶହ ଅଣ୍ଡା ବାହାରେ ବିକ୍ରିୟ କରୁ ତା ଦ୍ୱାରା ମଧ୍ୟ ଆମେ କିଛି କିଛି ପଇସା ପାଇପାରିବୁ ଏବଂ ମାଂସ ଆକାରରେ ହେଲେ ବ୍ରଇଲର ପାଇଁ ହେଉଛି ପଇଁଚାଳିଶ ଦିନ ଭିତରେ ଯଦି ବ୍ରଏଲର ନଗଲା ତା'ହେଲେ ଲୋକମାନେ କ୍ଷତିଗ୍ରସ୍ତ ହୋଇ ବ୍ୟବସାୟିକ କ୍ଷତିଗ୍ରସ୍ତ ଏବଂ ସେମାନେ ଯେତେ ବଡ଼ ହେବ ସେତେ ଖାଦ୍ୟ ଖାଇଯିବେ ତେଣୁ ଏହା ଦ୍ୱାରା ବ୍ୟବସାୟୀରେ ଉନ୍ନତି ହୋଇପାରିବ ନାହିଁ ତେଣୁ ସେଥି ସକାଶେ କୁକୁଡ଼ା ଫାର୍ମରେ ଯେମିତି ଚାଷ କରାଯାଉଛି ସେ ଚାଷ ସହିତ ଆମେ କିଛି ଦେଶୀ କୁକୁଡ଼ା ଏବଂ ବତକ ଗାଡ଼ିଆ ଏ ବଡ଼ ପୁଷ୍କରିଣୀକି ଛୋଟ ପୁଷ୍କରିଣୀ ଟି କରିବି ବତକ କିଛି ପାସ ପାଳନ କଲେ ମଧ୍ୟ କିଛି ଉପକୃତ ହୋଇପାରିବ